ମୁଁ ମୁଁ ଖାଦ୍ୟ ପାଇଁ ମୁଁ ଏକ ରେଷ୍ଟୁରାଣ୍ଟ୍ରୁ ଖାଦ୍ୟ ଅର୍ଡ଼ର୍ କରିଥିଲି ସକାଳେ ମୁଁ ଏହା କରିଥିଲି ଅର୍ଡ଼ର୍ କରିଥିଲି ଖାଦ୍ୟ ଯେଉଁଠୁ ଆସିଛି ସେଇଠାରୁ ମୋତେ ଜଣେ ବ୍ୟକ୍ତି ଆସି ଖାଦ୍ୟ ଦେଇ ଯାଇଥିଲେ ଯେତେବେଳେ ମୁଁ ଘରକୁ ଖାଦ୍ୟ ଆଣି ଖୋଲି ଦେଖିଥିଲି ସେତେବେଳେ ଖାଦ୍ୟର ବାସ୍ନା ସତେଜ ନାହିଁ ଖାଦ୍ୟ ଗନ୍ଧ ହେଉଛିି ଏବଂ ଖାଦ୍ୟଟି ବାସି ହୋଇଯାଇଛି ତେଣୁ ମୁଁ ସେହି ରେଷ୍ଟୁରାଣ୍ଟ୍ର ନମ୍ବର୍ କାଢ଼ି ତାଙ୍କୁ କଲ୍ କରିଲି ଏବଂ ପଚାରିଲି ଆଉ ଅଭିଯୋଗ କରିଲି ଆପଣ ଯେଉଁ ଖାଦ୍ୟ ଦେଇଛନ୍ତି ତାହା ଗନ୍ଧ ହେଉଛି ଏବଂ ବାସି ହୋଇଯାଇଛି ଆପଣ ମୋତେ ଏପରି ଖାଦ୍ୟ କାଇଁ ଦେଇଛନ୍ତି ଆଉ ମୁଁ ଆପଣ ଆପଣଙ୍କଠାରୁ ହିଁ ସବୁବେଳେ ଖାଦ୍ୟ ଆଣୁଛି ଖାଦ୍ୟ ଆଣୁଛି ଆଜି ଏପରି ହୋଇଛି ଆଜି ଆପଣ ଏମତି ବାସି ଖାଦ୍ୟ ଦେଇଛନ୍ତି ଆପଣ ମୋତେ ମୋ ପଇସା ଫେରାନ୍ତୁ କିମ୍ବା ଖାଦ୍ୟ ନେଇ ବାସି ଖାଦ୍ୟ ନେଇ ମୋତେ ଭଲ ଖାଦ୍ୟ ଦିଅନ୍ତୁ ନହେଲେ ମୋତେ ମୋ ପଇସା ଅନ୍ଲାଇନ୍ କିମ୍ବା କ୍ୟାସ୍ ଦିଅନ୍ତୁ